ଭାଇ ଟିକେ ଶୁଣିବେ କି ମୋ ଘର ଯାଜପୁର ମୁଁ ରାଜସ୍ଥାନରେ ବିଗତ ପାଞ୍ଚ ବର୍ଷ ହେବ ରହି ଆସୁଛି ନିମାପଡ଼ାରେ ମୋର ମାମୁଁଙ୍କର ଘର

ରସୁଲଗଡ଼ ଛକ ରସୁଲଗଡ଼ ଛକରୁ ନିମାପଡ଼ା ଯାଏଁ ଆପଣ କେତେ ସମୟରେ ଆସି ପହଞ୍ଚିବେ ଆମ ପାଖରେ ଠିକ୍ ଅଛି ଆପଣ ଆସି ପହଞ୍ଚନ୍ତୁ ରସୁଲଗଡ଼ ଛକରୁ ନିମାପଡ଼ା ଯିବା ପାଇଁ ଆପଣ କେତେ ଟଙ୍କା ନେବେ

ଟିକେ ଜଲଦି ଆସିବାକୁ ଚେଷ୍ଟା କରନ୍ତୁ ମୁଁ ବହୁତ ସମୟ ହେଲାଣି ଏଠାରେ ଅଟୋକୁ ଅପେକ୍ଷା କରି ରହିଥିଲି